ଖେଳଗୁଡ଼ିକ ଭିତରେ ଆଗରୁ ଯେଉଁ ଖେଳସବୁ ଚାଲିଥିଲା ଆମ ଗାଁ ଗଣ୍ଡାରେ ସିଏ ଖେଳମାନଙ୍କରେ ପ୍ରାୟ ବହୁତ ଦୌଡ଼ା ଦୌଡ଼ି ହୁଏ ଆଉ ସେହି ଦୌଡ଼ା ଦୌଡ଼ି ହେବା ଦ୍ଵାରା ଦେହରେ ଆମର ରକ୍ତ ସଞ୍ଚାଳନ ବହୁତ ଭଲ ଭାବରେ ହେଉଥିଲା ଆଉ ବର୍ତ୍ତମାନ ଯେଉଁ ମୋବାଇଲ୍ରେ ଖେଳ ଚାଲିଛି ସେଥିରେ ତ ସିଏ ବସିକି ଶୋଇକି ମୋବାଇଲ୍ରେ ଯେଉଁ ଖେଳ ଚାଲିଛି ସେଥିରେ ଦେହର ମାନେ ଶାରୀରିକ ପରିଶ୍ରମ କିଛି ନାହିଁ ଯେଉଁଟାକି ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ତେଣୁ ଖେଳ ଖେଳିଲା ପରେ ଗୋଟିଏ ପିଲା ହେଉ ବା ଯେକୌଣସି ଲୋକ ହେଉ ତା' ଘରମାନଙ୍କରେ ଯେତେ ଦୁଃଖ ଥାଉ ବା ତା'ର ମନ ଯେତେ ଦୁ ଦୁଃଖୀତ ଥାଉ ସେ ଖେଳ ପାଖକୁ ଗଲା ମାନେ ତା'ର ମନ ପ୍ରାୟ ପ୍ରଫୁଲ୍ଲତା ଆସେ ଏବଂ ସେହି ଖେଳ ସମୟରେ ସିଏ କୌଣସି ପ୍ରକାର ଦୁଃଶ୍ଚିନ୍ତାମୁକ୍ତ ରୁହେ ତେଣୁ ଖେଳ ଖେଳିବାଟା ବହୁତ ଭଲ ସମସ୍ତଙ୍କ ପାଇଁ ଆଉ ଘରମାନଙ୍କରେ ତ ପ୍ରାୟ ଆମେ ଯେଉଁ ପାରିବାରିକମାନଙ୍କରେ ଯେଉଁ ଆମର ପ୍ରତିପୋଷଣ ପାଇଁ ଯେଉଁ ଆମେ ସମୟ ଦେଉଛେ ସେହି ଭିତରେ ଏ ବ୍ୟସ୍ତତା ଜୀବନ ଭିତରେ ଆମେ ସମୟ ପାଉନେ ଯେଉଁଟାକୁ ଖେଳିବା ପାଇଁ ଗଲେ ମନ ବହୁତ ଭଲ ରହିବ ଏବଂ ଖେଳି ଖେଳି ଖେଳାବୁଲା କାମଟା ଆଜ୍ଞା ହେଉଛି ସେଇଟା ଗୋଟିଏ ମନ ଖୁସି କଥା ଆଉ ଆଉ ଏଇ ଯେଉଁ ଆମେ ଖେଳ ଦୌଡ଼ା ଦୌଡ଼ି ହେନ୍ ତେନ୍ କଲାପରେ ଆମର ଯେଉଁ ଦେହମାନଙ୍କରେ ରକ୍ତ ସଞ୍ଚାଳନ ଖୁବ୍ ଭଲ ହେଲାପରେ ଆଜିକାଲି ଯେଉଁ ରୋଗ ସବୁ ବି ପି ଡାଇବେଟିସ୍ ଏସବୁ ଯେଉଁ ଚାଲିଛି ଏଇଗା ଏମାନଙ୍କ ପାଖରୁ ପ୍ରାୟ ଆମେ ଟିକିଏ ଦୂରେଇ ରହିପାରିବୁ ରହିପାରନ୍ତୁ ସେଥିପାଇଁ ଟିକିଏ ଖେଳଟା ଆଜ୍ଞା ଟିକିଏ ବହୁତ ଭଲ ଜିନିଷ ଆଉ ମଣିଷ ଜୀବନରେ ଖେଳିବା ଭଳିଆ ଆନନ୍ଦ ପ୍ରାୟ ଆଉ କିଛି ନଥାଏ